ମୁଇଁ ସମଲ୍ପୁରୀ ଡ଼୍ୟାନ୍ସ୍ କର୍ସିଁ ମୋତେ ସମଲ୍ପୁରୀ ଡ଼୍ୟାନ୍ସ୍ କର୍ବାର୍ ଲାଗି ଭଲ୍ ଲାଗ୍ସି ଆର୍ ମୋତେ ସମଲ୍ପୁରୀ ଡ଼୍ୟାନ୍ସ୍ସାଙ୍ଗେ ଓଡ଼ିଶୀ ନୃତ୍ୟ ବି କର୍ବାରକେ ଭଲ୍ ଲାଗ୍ସି ମୁଇଁ ଚାହେଁସି ଯେ ମୁଇଁ କେବେ ବି କେନ୍ସି ବି ଷ୍ଟେଜ୍ ନୁ ଓଡ଼୍ଶୀ ନୃତ୍ୟ କର୍ବାରେ ଚାହିଁସି ମୁଇଁ ଯଦି ହେବା ବେଲେ ମୁଇଁ କେଭେ ଓଡ଼ିଶୀ ନୃତ୍ୟ କର୍ମି ଆରାମ୍ କ୍ଷେତ୍ରରେ ବାହରେ ବିଲ୍ ମୁଇଁ ବହୁତ୍ ଥର ପର୍ଫୋମାନ୍ସ୍ କଲିନ ଯେନ୍ତା କି ଓଡ଼ିଶା ବାହାରେ ବି ଯାଏଛୁଁ ଆରୁ ପର୍ଫୋମାନ୍ସ୍ କରିଛୁଁ ଗୁଜୁରାଟ୍ ଯାଇଥିଲୁଁ ଆହୁରି ବହୁତ୍ ଠାନ୍କେ ଯାଇଛୁଁ ଓଡ଼ିଶା ଭିତରେ ବି ଆମେ ଯାଏଛୁଁ ବହୁତ୍ ଠାନ୍କେ ଆର୍ ପର୍ଫୋମାନ୍ସ୍ କରିଚୁଁ ମୁଇଁ ଚାହେଁସି ଏନୁ ମୁଇଁ ଓଡ଼ିଶୀ ନୃତ୍ୟ ବି କର୍ବାକେ ଚାହେଁସି ଆରୁ ମୁଇଁ ବହୁତ୍ କିଛି କର୍ବାକେ ଚାହେସିଁ ଆର୍ ମତେ ବହୁତ୍ ଭଲ୍ ଲାଗ୍ସି ଓଡ଼ିଶୀ ନୃତ୍ୟ ବହୁତ୍ ଭଲ୍ ଲାଗ୍ସି ସମଲ୍ପୁରୀ ନୃତ୍ୟ ବହୁତ୍ ଭଲ୍ ଲାଗ୍ସି ମୁଇଁ ଚାହୁଁଛେ ଭବିଷ୍ୟତ୍ରେ କେବି ବି ଥରେ ଓଡ଼ିଶୀ ନୃତ୍ୟ କର୍ବାର୍କେ